ହଁ କାଲି ଦଣ୍ଡ ନାଚ ହେଉଥିଲା ଦଣ୍ଡ ଆସିଲୁନୁ ଦେଖି ଆଉ ମୁଁ ପରା ତତେ ପହର ଦିନ କହିଥିଲି ଦଣ୍ଡ ନାଚ ହେବ ପୁତୁରା ପାଇଁ ଗଲି କାଲି ଡ୍ରେସ୍ ଆଣିଲି କୋଣାର୍କ ଦୋକାନରୁ ଯାଇକି ଆଣିଲି ସମସ୍ତେ କହିଲେ କୋଣାର୍କ ଦୋକାନ ଭଲ ଆଉ ଭଲ ଯଦି କହିଲେ ମୁଁ ଯାଇକି ତ ହଳକୁ ପାଞ୍ଚ ହଳ ଡ୍ରେସ୍ ଦେଖିଲି ସେମାନେ ବି ମାଲିକ ଓ ତାଙ୍କ ପିଲା ସବୁ ଥାଇକି ବି କଥା ହେଲୁ ବିଭିନ୍ନ ପ୍ରକାରର କଥା କହିଲେ ଭଲ ଭଲ କଥା ହେଲୁ ହେଲା ପରେ ତା ପରେ ତ ଡ୍ରେସ୍ ସବୁ କଣ କଲର୍ ଦେଖିକି ବାଛିକି ଧରିକି ଆସିଲି ଆଉ ହଁ ନାଇ ଭଲ ନାଚ ହେଉଥିଲା ଆଉ ତୁ ହଁ ତା' ପରେ ସେଇଠୁ ଯେଉଁ ସାଙ୍ଗେ ସାଙ୍ଗେ ସେ ଡ୍ରେସ୍ ଆଣିଥିଲି ଡ୍ରେସ୍ ଆଣିଲି ଡ୍ରେସ୍ ଆଣିକି ସେଇଠୁ ତାଙ୍କ ସହିତ କଥା ବସିଲି ତ ପ୍ରାୟେ ଟାଇମ୍ ବସିଲୁ ଦି ଘଣ୍ଟା ଖଣ୍ଡେ ବସିଲି ଡ୍ରେସ୍ ବି ଆଡ଼େଇକି ଦେଖିଲି ଦେଖିଲା ପରେ ବି ତା ପରେ ଚା ଫା ଦେଲେ ପିଇବା ପାଇଁ ହଁ ଚା ଫା ଚା ଫା ଦେଇଛନ୍ତି ପିଇଲୁ ପିଇଲୁ ଆଉ ତୁ ଆସିଲୁନି ତତେ ପରା କହିଥିଲି ଆଉ ତୁ ତ ପଳେଇଲୁ ବୁଲିବା ପାଇଁ ନାଇଁ କଣ ତୁ ବୁଲିବା ପାଇଁ ପଳେଇଲୁ ଆଉ ତାପରେ ମୁଁ କହୁଛି ନାଚ ହେବ ଦେଖି ଯିବା ନାହିଁ ରେ ତୁ ସେଇଠି ଯିବୁ ହଁ ରହୁଛି